ତିଆରି ହେଉଛି ଯାହାକି ଏଇ ଜିନିଷ ଦ୍ୱାରା ଆମର ଆମେ ଏଇଠି ସମସ୍ତେ ଉନ୍ନତି କରୁଛୁ କି ବ୍ୟବହାର କରୁଛୁ ଆଉ ବାହାର ବିଦେଶରୁ ମଧ୍ୟ ଆସି ଏଇଠୁ ନେଇକି ସିଏ ବି କିଛି ମାନେ ସୁବିଧା ପାଉଛନ୍ତି ଆଉ ସରକାରଙ୍କ ସାହାଯ୍ୟରେ ଆମେ କିଛି କାମ କରୁ ଆମର କିଛି ଉନ୍ନତି କରି ଚାଲିଛୁ ଆଉ ତେଣୁ ପିଢ଼ି ପରେ ପିଢ଼ି କାମ କରି ଚାଲିଛନ୍ତି